ଓଡ଼ି ଆମ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳର ସାଂସ୍କୃତିକ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ ଆମର୍ ଇଷ୍ଟ ଆମର୍ ଓଡ଼ିଶ ଆମ ଗ୍ରାମାଞ୍ଚଳରେ ଯେତେ ପର୍ବପର୍ବାଣି କରାହଉଛି ସହରାଞ୍ଚଳରେ ଏତେ ପର୍ବପର୍ବାଣି କରାଯାଏ ନାହିଁ ତାଇ ହୁଏ ସହରରେ କେବଳ ଏହି ସାମାନ୍ୟ କିଛିଟା ପର୍ବପର୍ବାଣି କି କିନ୍ତୁ ଗ୍ରାମରେ ସବୁ ପ୍ରକାର ପର୍ବପର୍ବାଣି କରାଯାଏ ଆମର ଇଷ୍ଟଦେବଙ୍କୁ ପୂଜା କରାଯାଏ ସ ଗ୍ରାମାଞ୍ଚଳରେ ସମସ୍ତେ ଭଗବାନଙ୍କୁ ବହୁତ ବିଶ୍ୱାସ କରନ୍ତି କିନ୍ତୁ ସହରାଞ୍ଚଳରେ ଭଗବାନଙ୍କୁ ଏତିକି ବିଶ୍ଵାସ ଲୋକେ ଏତିକି ବିଶ୍ୱାସ କରନ୍ତି ଗ୍ରାମାଞ୍ଚଳରେ ଅନେକ ପ୍ରକାର ପର୍ବ କରାଯାଏ ସହରାଞ୍ଚଳରେ ସଂକ୍ରାନ୍ତି ମଧ୍ୟ କରାଯାଆନ୍ତି ଗ୍ରାମାଞ୍ଚଳରେ ସଂକ୍ରାନ୍ତିଠାରୁ ଆରମ୍ଭ କରିକିରି ନୂଆଖାଇ ପର୍ଯ୍ୟନ୍ତ ସବୁ ପର୍ବପର୍ବାଣି କରାଯାଏ ଗ୍ରାମାଞ୍ଚଳରେ ସବୁ ପର୍ବପର୍ବାଣି କରାଯାଏ କି କିନ୍ତୁ ସହରାଞ୍ଚଳରେ ତାହା କରାଯାଏ ନାହିଁ ସହରାଞ୍ଚଳରେ ଏମିତି କିଛି ଛୋଟ ଛୋଟ ଗ୍ରାମାଞ୍ଚଳରେ ଶନି ମେଳା ଶନିଶ୍ଚର ମେଳା ତ୍ରିନାଥ ମେଳା ସବୁ କରାଯାଏ କିନ୍ତୁ ସହରାଞ୍ଚଳ ମଧ୍ୟରେ ତାହା କରାଯାଏ ନାହିଁ କାରଣ ଗା ଗ୍ରାମ ହେଉଛିି ଗୋଟେ ଗଉନୀ ଗାଁ ରେ ଯାହା କରାଯାଏ ତା'ହାଲେ ସହର ମଧ୍ୟରେ ଗ୍ରାମରେ ଅନେକ ପ୍ରକାର ଦେବାଦେବୀକୁ ବିଶ୍ଵାସ କରନ୍ତି କିନ୍ତୁ ସହରର ଲୋକମାନେ ଦେବାଦେବୀକୁ ବିଶ୍ୱାସ କରନ୍ତି ନାହିଁ